ହଁ ବାପ ଫସଲ ଉତ୍ପାଦନ ଆଉ ତା' ଗୁଣବତ୍ତାର ଉନ୍ନତି କଥା ଯେଉଁ କହିଲ ସେସବୁ ଏବେକା ଚାଷରେ ଆପଣମାନେ ତ ସବୁ କ'ଣ କରୁଛନ୍ତି ନା ରାସାୟନିକ ସାର ବ୍ୟବହାର କରି ଅଧିକ ଅମଳ ପାଇଁ ତାକୁ ସବୁ ବ୍ୟବହାର କରୁଛନ୍ତି କୀଟନାଶକ ରାସାୟନିକ ସାର ଏଗୁଡ଼ାକ ସବୁ ବିଷ ଆଜ୍ଞା ମଣିଷ ଏ ବିଷକୁ ଖାଇଲେ ରୋଗବାକ ଅଧିକ ହେବ ଶରୀର କ୍ଷୁର୍ଣ୍ଣ ହେବ ଆଉ ଅସ୍ଵାସ୍ଥ୍ୟକର ଖାଦ୍ୟ ଆମେ ଖାଉଛେ କିନ୍ତୁ ଆଗକାଳରେ ଆମର ସବୁ କ'ଣ କରୁଥିଲେ ନା ଖତ ଗୋବର ଜୈବିକ ସାର ଦେଇ ଫସଲ ଅମଳ କରାଯାଉଥିଲା ସେ ଫସଲରେ ସ୍ୱାସ୍ଥ୍ୟକର ଫସଲ ସେସବୁ ବାହାରୁଥିଲା ତାକୁ ଖାଇଲେ ଆମେ ନିରୋଗୀ ରହୁଥିଲୁ ସୁସ୍ଥ ରହୁଥଲୁ ତେଣୁ ଏବେକା ଖାଦ୍ୟରେ ତ ଆଉ ସେସବୁ ନାହିଁ ତେଣୁ ଯଦି ପଚାରିଲେ ମୁଁ କହୁଛି ଫସଲ ଉତ୍ପାଦନ ସେତେବେଳେ ବି ଭଲ ହେଉଥିଲା ଆଉ ଲୋକ ସୁସ୍ଥ ରହୁଥିଲେ ଏବେ କ'ଣ ନା ସେଇ ଅମଳ କରୁଛ କିନ୍ତୁ ଆମେ ବିଷସାର ଯେଉଁ ପକେଇକରି ତାକୁ କରୁଛେ କେମିକାଲ୍ ସାର ରାସାୟନିକ ସାର ବିଷ ଦେଇକରି ତ ଆମେ ଯେଉଁ ମଣିଷ ସମାଜକୁ ଦଉଛେ ଫସଲ ସେ ହଉଛି କେବଳ ବିଷ ଆଉ ଯଦି ଉନ୍ନତି ଆଣିବା କଥା କହୁଛନ୍ତି ସେଇ ପୁରୁଣା କାମ ଯେମତି ହେଉଥିଲା ଜୈବିକ ସାର ଖତ ଗୋବର ଦେଇ ଫସଲ ଉତ୍ପାଦନ କରାଯାଉଥିଲା ସେଇ ସବୁକୁ ବ୍ୟବହାର କରି ଫସଲ ଅମଳ କଲେ ନିଶ୍ଚିତ ଉନ୍ନତି ଆସିପାରିବ